ଇଣ୍ଡିଆନ୍ ଆଇଡ଼ଲ୍ ଭଳି ମ୍ୟୁଜିକ୍ ରିଆଲିଟି ସୋ ଅଛି ଯେଉଁଥିରେ କିି ପିଲାମାନେ ଅଂଶଗ୍ରହଣ କରିଥାନ୍ତି ଏବଂ ଭବିଷ୍ୟତରେ ଗୋଟେ ଭଲ ଗୀତିକାର ହେବା ପାଇଁ ଚାହିଁଥାନ୍ତି ସେମାନଙ୍କ ମଧ୍ୟରେ ସାନ୍ତାନୁ ହେଉଛନ୍ତି ମୋର ପ୍ରିୟ କୁନି ସଙ୍ଗୀତଜ୍ଞ ସଙ୍ଗୀତ ଗାୟକ ଗୀତ ଗାୟକ ଯିଏକି ମୋତେ ବହୁତ ଭଲ ଲାଗନ୍ତି ସିଏ ମୋର ପ୍ରିୟ ସେ ଛୋଟ ବୟସରୁ ମଧ୍ୟ ବହୁତ ସୁନ୍ଦର ଗୀତ ଗାଇଥାନ୍ତି ସେ ମୁଁ ବି ନମିତା ଅଗ୍ରୱାଲ ହେବି ଓଡ଼ିଶାର ସୋର ଆଦି ରିଆଲିଟି ସୋ ଗୁଡ଼ିକ ଆମ ଓଡ଼ିଶାରେ ଅଛି ସେଠାରେ ଆମ ଓଡ଼ିଶାର ପିଲାମାନେ ପ୍ରତିନିଧିତ୍ୱ କରି ସେଠାରେ ନିଜର କଳା ପ୍ରଦର୍ଶନ କରିଥାନ୍ତି